ଦୌଡ଼ିବା ପାଇଁ ଆପଣଙ୍କର ପ୍ରିୟ ମାର୍ଗ କିମ୍ବା ସ୍ଥାନ କ'ଣ ଆପଣ କାହା ସହିତ ଦୌଡ଼ିବାକୁ ଯାଆନ୍ତି ନା ଏକାକି ଦୌଡ଼ନ୍ତି ସାଧାରଣତଃ ଦୌଡ଼ିବା ପାଇଁ ଆମମାନଙ୍କୁ କିଛି କିଲୋମିଟର୍ କିମ୍ବା ମିଟର୍କୁ ନେଇ ଏକ ନିର୍ଦ୍ଦିଷ୍ଟ ଭାବରେ ଗୋଲ୍ ନିର୍ମାଣ କରିବାକୁ ହେବ କାରଣ କେତେ ସେକେଣ୍ଡ୍ରେ କେତେ ସ୍ପିଡ଼୍ରେ ଗଲେ ସେଥିରେ ପହଞ୍ଚିହେବ ସେଥିପାଇଁ ଦୌଡ଼ିବା ପାଇଁ ଆମମାନଙ୍କୁ କିଛି କିଲୋମିଟର୍ ମାଧ୍ୟମରେ ଏକ ରେଖା ନିର୍ମାଣ କରିବାକୁ ହେବ କାରଣ ସେହି ରେଖାରେ ପର୍ଯ୍ୟନ୍ତ ଦୌଡ଼ିବା ପାଇଁ ଆମମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ ଏବଂ ଦୌଡ଼ିବା ପାଇଁ ଆମମାନଙ୍କୁ ଆପଣ ଆମେମାନେେ କୌଣସି ପ୍ରକାରରେ ଏକା ଦୌଡ଼ିବାକୁ ଉତ୍ସାହିତ ରହିପାରୁନାହିଁ କାରଣ ଏକା ଦୌଡ଼ିବାରେ ଆମମାନଙ୍କୁ ବହୁତ ଖରାପ ଚନ୍ତାଧାରା ମଧ୍ୟ ଆସିଥାଏ କାରଣ କିଛି ଜିନିଷକୁ ପ୍ରଭାବିତ କରିବା ପାଇଁ ଲୋକଙ୍କର ଆବଶ୍ୟକତା ପଡ଼ିଥାଏ ସେଥିପାଇଁ ଆମେମାନେ ସାଙ୍ଗମାନଙ୍କ ସହିତ ଦୌଡ଼ି ଦୌଡ଼ିବା ପାଇଁ ମର୍ଣ୍ଣିଂରେ ଯାଇ ଥାଉ କାରଣ ଏକା ଦୌଡ଼ିବାରେ କୌଣସି ପ୍ରକାରର ରେସ୍ର ମାନ୍ୟତା ମିଳେନାହିଁ କାହିଁକିନା ଏକା ଦୌଡ଼ିଲେ ବେଶୀ କିଛି ଉନ୍ନତି ହୋଇପାରେନାହିଁ ସେଥିପାଇଁ ସବୁବେଳେ ସାଙ୍ଗମାନଙ୍କ ସହିତ ଦୌଡ଼ିଥାଉ